ମୋତେ ଦୌଡ଼ିବାକୁ ବହୁତ ଭଲ ଲାଗେ ମୁଁ ରାତି ଚାରିଟା ସମୟରେ ଉଠି ପଡ଼େ ଉଠି ପଡ଼ିକି ମୋର ଫ୍ରେଣ୍ଡ୍ମାନଙ୍କୁ ଡାକିଥାଏ ଡାକି ଆମେ ଦୌଡ଼ିବାକୁ ଯାଇ ମିନିମମ୍ ଆମେ ଦୌଡ଼ୁ ଚାରି ପାଞ୍ଚ କିଲୋମିଟର ଆମେ ଦୌଡ଼ିଲେ ଆମର ଦେହ ଫୁର୍ତ୍ତି ମନ ଏମିତି ଦେହ ଭଲ ରହିଥାଏ ଏବଂ ଫୁର୍ତ୍ତି ଲାଗିଥାଏ ଯାହାକି ମୁଁ ଦୌଡ଼ିଲା ବେଳେ ଗୀତ ସଙ୍ଗ୍ ଶୁଣିଥାଉ ମୋତେ ଭଲ ଲାଗେ ଦୌଡ଼ିଲା ବେଳେ ଗୀତ ଶୁଣିବାକୁ ଭଲ ଲାଗେ କିମ୍ବା ଥରେ ଥରେ ଗୀତ ଗୀତ ଥରେ ଥରେ ଶୁଣି ଶୁଣିବି ନଥାଏ ଏମିତି ଯେମିତିକି ଭାବେ ସେ ସେ ଆଜି ସେ ଆଗକୁ ଆଜି ଚାରି କିଲୋମିଟର ଦୌଡ଼ିଲି କାଲିକୁ ଯେମିତି ଆଉ ଦୁଇ କିଲୋମିଟର ଅଧିକ ଦୌଡ଼ିପାରିବି ଆଜି ଚାହେଁ ସେମିତି ଯେମିତି ମୁଁ ଆଗକୁ ଭାଇବି ସିଧା ସେମିତି ଭାବିଥାଉ ଆଉ ଯେବେ ଗୀତ ଶୁଣିଥାଉ ଗୀତ ଶୁଣିଲେ ସେଇ ଯେଉଁ ଜାଗାଟାକୁ ଆମେ ଦୌଡ଼ିରେ ଯାଉ ସେଇ ଜାଗାକୁ ପହଞ୍ଚି ଯାଇଥାଉ ଜଣା ପଡ଼ି ନଥାଏ ଆମେ ଗୀତ ଶୁଣି ଶୁଣି ଧାଇଁ ଥାଉ ଆଉ ଗୀତ ନ ଶୁଣି ଯେବେ ଗୀତ ନ ଶୁଣେ ସେଦିନ ଧାଇଁଲା ବେଳେ ବହୁତ କଷ୍ଟ ହୋଇଥାଏ ଯେତେବେଳେ କି ଆମେ ଦୁଇ କିଲୋ ମିଟର ଧାଇଁ ଦେଉ ସେତେବେଳେ ଥକି ପଡ଼ୁ ଆଉ ଯଦି ଆମେ ଗୀତ ଶୁଣିକି ନେଉ ତ ଆମେ ସେ ଜାଗାକୁ ପାରି ଯାଉ ଜଣା ପଡ଼େନି ତ ଆମର ଆଶା ଥାଏ ଯେମିତି ଆଜି କିଛି ଯେତିକିଟା ଧାଇଁଛେ ତାଠୁ କାଲି ଯେମିତି ତାଠୁ ଅଧିକ ଧାଉଁ ଏବଂ ଧାଇଁ ଧାଇଁଲା ପରେ ମୁଁ ଭଲ ଲାଗିଥାଏ ଦେହ ପ୍ରତି ଭଲ ଲାଗେ ଆଉ ଏମିତିକି ଫୁର୍ତ୍ତି ଆସିଥାଏ ଦେହକୁ ଦୁର୍ବଳ ନ ଲାଗେ ଏମିତି ସବୁ ଇତ୍ୟାଦି ଜିନିଷ ରହିଥାଏ